ଓଡ଼ିଶାର କୃଷି କ୍ଷେତ୍ର ଓଡ଼ିଶାରେ କୃଷି କ୍ଷେତ୍ର କହିଲେ ମୁଁ ବୁଝି ଯେ ଚାଷ କରିବା ସମସ୍ତିଙ୍କ ପାଇଁ ନିତ୍ୟନ୍ତ ଉପଯୋଗୀ ଚାଷ କରିବା ଫଳରେ ଦେହ ସୁସ୍ଥ ରୁହେ ଶୀତ ଦିନରେ ଚାଷ କରିବା ଫଳରେ ଅଧିକ ଦେହ ସୁସ୍ଥ ରୁହେ କାରଣ ଚାଷ କରିବାରେ ତାଲିମ ରହିଥାଏ ଏବଂ ସେହି ଚାଷରେ ବଜାରରେ ସଫଳତା କରିପାରେ ଚାଷ ଭଲ ହେଇଥିଲେ ବଜାରରେ ଦର ଦାମରେ ବୃଦ୍ଧି ହାସ ହେଇନଥାଏ କମିନଥାଏ କିମ୍ବା ବଢ଼ିନଥାଏ ସେହି ହିସାବ ରହିଥାଏ ଚାଷ କମିଲେ ଚାଷ କମିଗଲେ ଦର ଦାମ ସବୁ ବଢ଼ିଯାଇ ଥାଏ ଏପରି ଚାଷ କରିବେ ଯେ ଶୀତଦିନେ ବହୁତ